ଆମେ ବାହାଘର ବିଷୟରେ ଜାଣିବା କଥା ଯେ ବାହାଘର କେମିତି ହୁଏ କାହିଁ ସେ କଥା ନେଇ କିରି ବାହାଘର ବୋଲେ ଏବେ ଜାଣିବା କଥା ଯେ ପୁଅ ଝିଅ ତାଙ୍କୁ ତାଙ୍କ ଘରେ ଦେଖିବା ପାଇଁ ଯିବେ ପୁଅ ପୁଅ ଘର ଲୋକ ଝିଅକୁ ଦେଖିବା ପାଇଁ ଯିବେ ତାଙ୍କର ଜାତକ ଅଛି କି ନାହିଁ ତାଙ୍କର ଜାତକ ମିଶିଛି କି ନାହିଁ ଜାତକ ମିଶିଲେ ଦୁଇ ଲକ ମନର ମିଳନ ବାହାଘର ବାହାଘର ଏବେ ଅଗ୍ନିକୁ ସାକ୍ଷୀ ରଖିକିରି ବାହାଘର କହିବେ ହାତ ଗଣ୍ଠି ପଡ଼ିବ ଜାଣିଛି ଆଉ ବାହାଘଙ୍କ ବିଷୟରେ ସେଟା ଆଜିକାଲି ବାହାଘର ବିଷୟରେ କିଛି କ'ଣ ଆମ ହିନ୍ଦୁ ହିସାବରେ ତ ବାହାଘର ହେଲେ ବି ତାଙ୍କୁ ଶ୍ୱଶୁର ଶାଶୁର କେମିତି ବ୍ୟବହାର କରାଯାଏ ବହୁ ଶ୍ୱଶୁର ଘର ବ୍ୟବହାର କେମିତି କରିବେ